ମୁଁ ରାଜନୈତିକ ଏବଂ ଖବର ପ୍ରତି ଆଗ୍ରହୀ ଅଟେ ବର୍ତ୍ତମାନ ଘଟଣା ଖବରକୁ ମୁଁ ଚାରି ଛଅ ଥର ଦେଖେ ଏବଂ ଆଜିକାଲି ଯେଉଁ ନେତା ମନ୍ତ୍ରୀ ସରପଞ୍ଚ ବିଭିନ୍ନ ପ୍ରକାର ନେତାମାନେ ଯେଉଁ ଆସୁଛନ୍ତି ଲୋକମାନଙ୍କୁ ସବୁ ପ୍ରବୋଧନ ଦେଇକି ଧୂଆଁ ବୁଲେଇକି ଯାଉଛନ୍ତି ସବୁ କାର୍ଯ୍ୟ କରିବୁ ବୋଲି କହୁଛନ୍ତି ପାନୀୟ ଜଳର ଅଭାବ ରହୁଛି ରାସ୍ତାଘାଟର ଅଭାବ ରହୁଛି ସବୁ ମଣିଷ ସମାନ ପ୍ରକାର ଅଧିକାର କେହି ପାଇପାରୁ ନାହାନ୍ତି ସବୁ ଲୋକମାନେ ହଇରାଣ ହରକତ ହେଉଛନ୍ତି ଏବଂ ସବୁ ସୁବିଧା ସୁଯୋଗ ମିଳି ପାରୁନାହିଁ ଲୋକମାନେ ସବୁ ପ୍ରକାରର ସୁବିଧା ପାଇବା ଦରକାର କିନ୍ତୁ ସରକାର ସବୁ ଜାଗାରେ ସୁବିଧା ସୁଯୋଗ ପହଞ୍ଚେଇ ପାରୁନାହାନ୍ତି ଏବଂ ଏହି ଯେଉଁ ଲୋକମାନେ ଯୋଉ ବିଶ୍ୱାସଟା କରୁଛନ୍ତି ନେତାମାନଙ୍କ ଉପରେ ଏହି ବିଶ୍ୱାସଟା କେବେ ଭାଙ୍ଗିବା କଥା ନୁହଁ ପବ୍ଲିକମାନେ ସବୁକିଛି ମାନେ ନେତା ଚୟନ କରିକି କରାଉଛନ୍ତି କିନ୍ତୁ କିଛି କାମ କରୁନାହାନ୍ତି ଏବଂ ଖବର କାଗଜରେ ମଧ୍ୟ ବାହାରୁଛି ଓଟିଭି ବିଭିନ୍ନ ପ୍ରକାର ନ୍ୟୁଜ ଚ୍ୟାନେଲରେ ମଧ୍ୟ ବାହାରୁଛି ଲୋକ ଦେଖନ୍ତି ମୁଁ ବି ଦେଖୁଛି ସେ ସବୁ କାମ ଯେଉଁ କରୁଛନ୍ତି କିଏ କରୁଛି କିଏ ନ କରୁଛି ଆମର ମତାମତ ସବୁବେଳେ ଅଛି ଏବଂ ଦେଖୁଛି ମଧ୍ୟ ମୁଁ